ଆମେ ଗୋଟେ ତୀର୍ଥସ୍ଥାନକୁ ଯିବାର ଅଛି ତେଣୁ କରି ଆମେ ଗୋଟେ ଗ୍ରୁପ ବାହାରିଛୁ ଚାରିଜଣ ଆଉ ଗୋଟେ ଗ୍ରୁପ ବାହାରିଛୁ ଛଅ ଜଣ ଆଉ ମୁଁ ଶୁଣିଥିଲି ଆପଣଙ୍କର ଗୋଟେ ଗାଡ଼ି ଅଛି ଆଉ ଯେଉଁ ଗାଡ଼ିରେ ଚାରିଜଣ ଯିବୁ ସେ ଗାଡ଼ିର ଭଡ଼ା କେତେ ଆଉ ଯେଉଁ ଗ୍ରୁପ ଚାରି ଛଅ ଜଣ ଯିବୁ ସେ ଗାଡ଼ିର ଭଡ଼ା କେତେ ବୁଝିବା ପାଇଁ ମୁଁ ଗାଡ଼ି ମାଲିକଙ୍କ ପାଖକୁ ଫୋନ କରିଥିନି ଆପଣ କେଉଁ ଗାଡ଼ିର କେତେ ଭଡ଼ା ବୁଝିକି କହିଲେ ଏଁ ଆମେ ସେଇ ହିସାବରେ ସିଲେକସନ କରିବୁ ଏବଂ କେଉଁ ଟାଇମରେ ଯିବୁ ସେ ସେଇ ବିଷୟରେ କଥାବାର୍ତ୍ତା ହୋଇକି ଆପଣଙ୍କୁ ଟାଇମ ଦେବୁ ଆଉ ଭଡ଼ା ବିଷୟରେ ଆମ ଏ ଯେଉଁ ଚାରିଜଣ ଗ୍ରୁପ ଛଅଜଣ ଗ୍ରୁପ ଯିବୁ ସେମାନେ ମିଶିକି ଟିକେ କଥା ହବୁ ସେଇଥିପାଇଁ ଆପଣଙ୍କ ପାଖକୁ ଫୋନ କରିଥିଲି